ଭାଇ ଏମିତିକି ଗୋଟେ ଜିନିଷ ଅଛି ଯାହାକି ଆପଣ ଖାଇଲେ ନିହାତି ଭାବେ ପାଣି ଆପଣଙ୍କୁ ଦରକାର ପଡ଼ିବ ନା ଏଇ ପାଣିଟା ହିଁ ପ୍ରଚୁର ପିଇବା ହିଁ ମଣିଷକୁ ଆବଶ୍ୟକ ଆବଶ୍ୟକଠାରୁ ହିଁ ଦରକାର ଯାହାକି ହେଉଛି ଚୁଡ଼ା ଗୋଟେ ଛତୁଆ ଗୋଟେ ଏମିତିକି ଖାଇବା ଜିନିଷର ଫଳମୁଳଠୁ ଧରିକି ଯେକୌଣସି ଖାଅ ଭାତଠାରୁ ଧରିକି ବିଭିନ୍ନ ପ୍ରକାର ଜିନିଷ ଖାଇଲେ ବି ଆପଣଙ୍କୁ ପାଣିର ଆବଶ୍ୟକ ପ୍ରଥମେ ହିଁ ଆବଶ୍ୟକ ପାଣି ଖାଇବା ପୂର୍ବରୁ ପାଣି ଦରକାର ଖାଇବା ସରିଲା ପରେ ବି ପାଣି ଦରକାର ଆପଣ ଛତୁଆ ଟିକିଏ କିମ୍ବା ଚୁଡ଼ା ଟିକିଏ ଖାଇ ଦିଅନ୍ତୁ କିଛି ସମୟ ପରେ ରହିଲା ପର୍ଯ୍ୟନ୍ତ ଦେଖିବେ ଆପଣଙ୍କୁ ପାଣି ନିହାତି ଦରକାର ହବ ଆପଣ ଖାଉଥିବେ କିଛି ସମୟ ଗଲାପରେ ଆପଣଙ୍କୁ ଗୋଟେ ହାକୁଡ଼ି ଆସିବ ଯାହା କେବଳର ଆବଶ୍ୟକ ସେଇଠି ପାଣି ଦରକାର ଆପଣ କିଛି ଅଲଗା ଜିନିଷ ବି ଖାଉଥିବେ ଦେଖିବେ ଆଜ୍ଞା ଟିକିଏ ଜିନିଷଟା ଟିକିଏ ଧୋଇକି ଖାଇବାକୁ ହେଲେ ଆପଣଙ୍କୁ ପାଣି ପ୍ରଥମେ ଦରକାର ଯେମିତି ହଉ ଯେକୌଣସି ଜିନିଷ ହଉ ଖାଆନ୍ତୁ ଆପଣଙ୍କୁ ପାଣିର ଆବଶ୍ୟକ ନିହାତି ପାଣି ବିଶୁଦ୍ଧ ପାଣି ପିଅନ୍ତୁ ଦେହକୁ ସ୍ୱାସ୍ଥ୍ୟ ରଖନ୍ତୁ